ଖୋର୍ଦ୍ଧା ଜିଲ୍ଲାରେ କ୍ରୀଡ଼ାକୁ ବହୁତ ପ୍ରୋତ୍ସାହନ ଦିଆଯାଏ ଏଠାର କ୍ରୀଡ଼ାବିତ୍ମାନଙ୍କୁ ଅନେକ ଗୁଡ଼ିଏ ଅନୁଷ୍ଠାନ ଯେମିତି ଆମେ କହିପାରିବା ଅନେକ ଗୁଡ଼ିଏ କମ୍ପାନୀ ଯେମିତି କୋକାକୋଲା ବ୍ରିଟାନିଆ ଏସ୍ଏମ୍ଏସ୍ ଆଇଟିସି ଏହିପରି ଅନେକ ଆନ୍ତର୍ଜାତିକ ଏବଂ ଆମ ପାଖା ପାଖି ଅଞ୍ଚଳର କିଛି ଛୋଟ ବଡ଼ କମ୍ପାନୀ ମାନେ ମଧ୍ୟ ସାହାଯ୍ୟ କରିଥାନ୍ତି ଯେମିତି କ୍ରୀଡ଼ାବିତମାନଙ୍କର ଖେଳ ସାମଗ୍ରୀ ଯୋଗାଇଦେବା ଏବଂ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ତାଙ୍କର ବ୍ୟବସ୍ଥା କରିବା ଏବଂ ତାଙ୍କ ନିମନ୍ତେ ଏକ ଉତ୍ତମ ହସ୍ପିଟାଲ ଯୋଗାଯୋଗ କରିବା ଏବଂ ସେ ଖେଳାଳିମାନଙ୍କୁ ଯେମିତି ସେମାନେ ଯେମିତି କ୍ରିକେଟ ଖେଳ କହିବା କ୍ରିକେଟ ଖେଳରେ କେମିତି କଳାହାଣ୍ଡି କପ ଖେଳିବେ ସେ ପ୍ଲେୟାରମାନେ ଏବଂ ସେମାନେ କେତେ କେମିତି ଭଲ ଭାବରେ ଏକ କୋଚ ରଖାଯିବ ତାଙ୍କ ପାଇଁ ଯେଉଁ କୋଚ କି ସେମାନଙ୍କୁ ବହୁ ଭଲ ଭାବରେ କ୍ରୀଡ଼ା ଶିଖାଇବେ ସିଏ କ୍ରିକେଟ ଖେଳ ହେଉ କିମ୍ବା ସେ ଫୁଟବଲ ଖେଳ ହେଉ ତେଣୁ ଜଣେ ଭଲ କୋଚର ସେମାନେ ବ୍ୟବସ୍ଥା କରିଥାନ୍ତି ଏହି କମ୍ପାନୀମାନେ ସାଧାରଣତଃ ଖେଳାଳିମାନଙ୍କର ଖାଇବା ପିଇବା ଖର୍ଚ୍ଚ ଏବଂ ଦୂର ସ୍ଥାନକୁ ଯେଉଁମାନେ ଖେଳିବାକୁ ଯାଉଛନ୍ତି ସେମାନଙ୍କର ଯିବା ଆସିବା ଖର୍ଚ୍ଚ ବହନ କରନ୍ତି ଏବଂ ତାଙ୍କର ଖାଇବା ପିଇବା ଖର୍ଚ୍ଚ ବହନ କରନ୍ତି ଏବଂ ସେମାନେ କିପରି ଗୋଟିଏ ଭଲ ସ୍ଥାନରେ ରହିବେ ଏବଂ ସେ ଖେଳିବେ ସେ ସମ୍ପର୍କରେ ସେମାନେ ବହୁତ ଭଲ ଭାବରେ ବୁଝିଥାନ୍ତି ଏହି ସବୁ ଉପାୟରେ ଆମକୁ ସେ ସାହାଯ୍ୟ କରିପାରିବେ